ଆଗେ ମୋର୍ ପାଖେ କପ୍ୟାଡ଼୍ ଫୋନ୍ ଥିଲା କିପ୍ୟାଡ଼୍ ଫୋନ୍ରେ ଖାଲି ଆମେ କଲ୍ ମେସେଜ୍ କରିପାରୁଥିନୁ ଆର ଗେମ୍ ଖେଲିବାର୍ ଅଛି ମାନେ ଆମେ ଖାଲି ସ୍ନେକ୍ ଗେମ୍ ଖେଲି ପାରୁଥିନୁ ଏବେ ସ୍ମାର୍ଟ୍ ଫୋନ୍ ହେଲା ସ୍ମାର୍ଟ୍ ଫୋନ୍ନେ ଆମେ ବିଭିନ୍ନ ଦେଶ୍ ନେ କାଁ କାଣା ହଉଛେ ଆମେ ଜାନି ପାରୁଛୁଁ ଭିଡ଼ିଓ ଦେଖି ପାରୁଛୁଁ ନ୍ୟୁଜ୍ ମୁଭି ସବୁ ଦେଖି ପାରୁଛୁଁ କି କାର୍ ସାଙ୍ଗେ ଯଦି କଥା ହେବାର୍ ଅଛି ବୋଲେ ଆମେ ଭିଡ଼ିଓ କଲ୍ବି କରି ପାରୁଛୁଁ ସ୍ମାର୍ଟ୍ ଫୋନ୍ ହେବା ଦ୍ବାରା ନେଇକି ପୃଥିବୀର ସାରା ଯେତକି ବି ହଉଛି ଜିନିଷ୍ ଯୁଦ୍ଧ ହଉ ସେ ପ୍ରୋବ୍ଲେମ୍ ହଉ ଯାହାବି ଆମେ ଜାନି ପାରୁଛୁଁ ଆ କିପ୍ୟାଡ଼୍ ଫୋନ୍ରେ ଆମ୍ କେ ହେତ୍ କି ସବୁ ସୁବିଧା ନେଇ ଥାଇ ଯେନ୍ତା ଆମେ କିଛି ଦୁନିଆ ବିଷୟରେ ନେଇ ଜାନି ପାରତେ କି ଆମର୍ ଚାରିପଟେ ଜାଣା ବି ହଉଥିଲା ଆମେ ନେଇ ଜାନି ପାରୁଥାଏ ସ୍ମାର୍ଟ୍ ଫୋନ୍ ଦ୍ୱାରା ଆମେ ପୂରା ପୃଥିବୀ ସାରା କଥା ଜାଣି ପାରୁଛୁଁ